ଆଜ୍ଞା ଆଚ୍ଛା ସାର୍ କିଛି ଇଣ୍ଟ୍ରେଷ୍ଟ୍ ଇଣ୍ଟ୍ରେଷ୍ଟ୍ କେତେ

ଆଜ୍ଞା ତିନିରୁ ଚାରି ହଜାର ଭିତରେ ରହିବ

ଚାଷ କରିବାର ଅଛି ଯଦି ଅଧିକ ସୁଧ ପାଇବେ ତାହେଲେ ମୁଁ କିଛି ବେପାର ପାଇଁ ସେଥିପାଇଁ କରିପାରିବି କମ୍ ସୁଧରେ ମୋର ହେଇଯିବ

କିଛି ଯଦି କମ୍ ପରସେଣ୍ଟ୍ରେ ଆପଣ ଯଦି ସୁଧ ପକେଇ ଦିଅନ୍ତେ